ଓଡ଼ିଶାର ପ୍ରମୁଖ ସଂଗଠନଗୁଡ଼ିକ ହେଉଛି ସମ୍ପୁକ୍ତ କିଶନ ମୁର୍ଚା ଯାହାକି କୃଷକ ଏବଂ କୃଷି କ୍ଷେତ୍ରରେ କୃଷକମାନଙ୍କୁ ଅଧିକ ପ୍ରତିନିଧି ପ୍ରତିନିଧିତ୍ୱ କରି ଓଡ଼ିଶାର ଲୋକମାନେ ସରକାରଙ୍କଠାରୁ ବିନା ସୁଧରେ ଋଣ ପାଇଁ ଅଧିକ ଲାଭବାନ ହୋଇଥାନ୍ତି